ଆମ କନ୍ଧମାଳରେ ପର୍ବ କହିବାକୁ ଗଲେ ଆମର ଆରାଧ୍ୟା ଦେବୀ ମା' ବରାଳ ଦେବୀ ଅଛନ୍ତି ସେଠି ତାଙ୍କର ପୂଜା ପଦ୍ଧତି କାର୍ଯ୍ୟକ୍ରମ ଆଶ୍ଵିନ ମାସରେ ହୁଏ ତେଣୁ ସୁରୁଖୁରୁରେ ତାଙ୍କର ପାଳନ ହୁଏ